ଆମ ଗାଁର ପ୍ରାକୃତିକ ସମ୍ପଦ ହେଉଛି ପାଣି ବା ଜଳ କାରଣ ଆମ ଜିଲ୍ଲା କନ୍ଧମାଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଆଉ ଖରାଦିନ ସମୟରେ ଆମ ଜିଲ୍ଲା ପାହାଡ଼ିଆ ସ୍ଥାନ ଥିବାରୁ ଟିକିଏ ଜଳସ୍ତର କମିଯାଏ ସେଥିପାଇଁ ଅଧିକାଂଶ ଲୋକ ଭୂପୃଷ୍ଠ ଖନନ ଜଳ ବା ବୋରିଙ୍ଗ ଜଳ ବ୍ୟବହାର କରିଥାନ୍ତି ବୋରିଙ୍ଗ ଜଳର ବ୍ୟବହାର କରି ଖରାଦିନେ ବିଭିନ୍ନ ବ୍ୟବସାୟ ଭିତ୍ତିକ କାର୍ଯ୍ୟ ଯଥା ଚାଷ ବାଇଗଣ କୋବି ଟମାଟୋ କଖାରୁ ଇତ୍ୟାଦି ଚାଷ କରିଥାନ୍ତି ଏବଂ ଚାଷ କରି ଲୋକମାନେ ପରିବାର ପ୍ରତିପୋଷଣ କରିଥାନ୍ତି